ମୁଁ ଯେଉଁ ମୋବାଇଲ ଫୋନଟି କିଣିଛି ତା'ର ଖରାପ ଗୁଣଟି ହେଲା ତାହା ଅଧିକ ସମୟ ଚାର୍ଜ ରଖୁନି ଓ ଭିଡ଼ିଓ କ୍ୟାମେରାରେ ଯେତେବେଳେ ଭିଡ଼ିଓ ସୁଟିଂ କରୁଛି ସେତେବେଳେ ତା'ର ପିକ୍ଚର କ୍ୱାଲିଟି ଟିକେ ଲାଲ ଆସୁଛି